ମତେ ବେଶୀ ପର୍ବତ ବୁଲିଯିବାର୍ ଲାଗି ଭଲ୍ ଲାଗ୍ସି ବେଶୀ ଶୀତଦିନେ ବୁଲିବାରେ ଭଲ୍ ଲାଗ୍ସି ପର୍ବତ ପର୍ବତରେ ବିଭିନ୍ନପ୍ରକାର୍ ପଶୁ ପକ୍ଷୀ ଗଛଲତା ଦେଖବାର୍ଲାଗି ଭଲ୍ ଲାଗ୍ସି ବିଭିନ୍ନପ୍ରକାର ଫଳ ବି ଥିସି ସେ ଫଳ ଖାଏଲେ ବି ଭଲ୍ ଲାଗ୍ସି ଦେଖବାର୍ ଲାଗି ଭଲ୍ ଲାଗ୍ସି ପର୍ବତ୍କେ ଚଢ଼୍ବାର୍ ଲାଗି ଗଛଲତା ଲାଗିଥିସି ଯେନ୍ ଚଢ଼୍ବାର୍ ଲାଗି ଭଲ୍ ଲାଗ୍ସି ପର୍ବତରେ ସେ ଝରଣା ବହୁଥିସନ୍ ଯେନ୍ ସେଟା ଦେଖ୍ବାର୍ ଲାଗି ଭଲ୍ ଲାଗ୍ସି ତାର୍ ପଛେ ପର୍ବତରେ ବହୁତ୍ ଉପକାରୀ ଜିନିଷ ଯେନ୍ତି ଔଷଧୀୟ ଜିନିଷ ବହୁତ୍ ଗଛ ଚେର ମୂଳ କେ କିୟା ଗଛ ମିଲୁଛେ ଯେଉଁଟାକି ମଣିଷକେ ଲାଗି ବହୁତ୍ ଉପକାର୍ ହେସି ତାର୍ ପଛେ ବର୍ଷା ଦିନ ପର୍ବତ୍ରେ ଦେଖ୍ବାର୍ ଲାଗି ବେଶୀ ସୁନ୍ଦର୍ ଲାଗ୍ସି ଆଉ ବର୍ଷାରେ ବର୍ଷାରେ ବେଶୀ ସୁନ୍ଦର୍ ଦେଖାଯାଏସି ପର୍ବତ୍